ଆଜ୍ଞା ଏହି ହିଲ୍ ଅଛି ନା ବେଲ୍ଟ୍ ବାଲା ଯେଉଁ ପେନସିଲ୍ ହିଲଗୁଡ଼ାକ ଆଜ୍ଞା ଟିକେ ଦେଖାନ୍ତୁ ନା ଆଠ ନମ୍ବର୍ ଆଜ୍ଞା ଆଜ୍ଞା ବେଲ୍ଟ୍ ବାଲା ପେନସିଲ୍ ବାଲା ପେନସିଲ୍ ହିଲ୍ ବେଲ୍ଟ୍ ବାଲା ଆଚ୍ଛା ଆଚ୍ଛା ଆଚ୍ଛା ହଁ ହଉ ହଉ ହଉ ହଉ ଆଉ ଆଜ୍ଞା ଆଜ୍ଞା ଭାଇ ଏହି ଜୋତାଟା କେତେ ଟଙ୍କା କହୁନ ଆଚ୍ଛା ୟା ପ୍ରାଇସ୍ଟା କେତେ ଏହି ଯେଉଁ ହିଲ୍ଟା ପ୍ରାଇସ୍ଟା କେତେ ଆଜ୍ଞା ଆଜ୍ଞା ଆଉ କମ୍ ହେବନି ସେଟା ଫାଇଭ୍ ହଣ୍ଡ୍ରେଡ଼୍ ଅଛି ପା ପାଞ୍ଚଶହ ଟଙ୍କା ଅଛି ନା ସାଢ଼େ ଚାରିଶହ ବହୁତ କହୁଛନ୍ତି ଏହି ଜୋତା କ'ଣ ଫେନ୍ସି ଜୋତାଗୁଡ଼ିକ ସାଢ଼େ ଚାରିଶହ ଟଙ୍କା ନା ଠିକ୍ କୁହଁନ୍ତୁ ମୁଁ ଆହୁରି ଦୁଇ ତିନିଟା ନେବି ଆପଣ ଯଦି ରେଟ୍ କରିବେ ଠିକ୍ ସିନା ମୁଁ ଆଉ ଦୁଇ ତିନିଟା ନେବି ଏଇଟା କ'ଣ ହିଲଗୁଡ଼ାକ କ'ଣ କମ୍ପାନୀ ମାଲ୍ ହଉ ଠିକ୍ ଅଛି ଆପଣ ଚାରିଶହ ଆପଣଙ୍କ କଥା ରହୁ ମୋ କଥା ରହୁ ଏଇଟା ଚାରିଶହରେ ଦେଖାନ୍ତୁ ଆଉ ଟିକେ ଛୁଆମାନଙ୍କର ଆଠ ବର୍ଷର ଛୁଆ ତା ପାଇଁ ଟିକେ ସ୍କୁଲ୍ ଜୋତା ଟିକେ ଦେଖାନ୍ତୁ ବ୍ଲାକ୍ କଲର୍ କଳା ରଙ୍ଗର ଯେଉଁ ସ୍କୁଲ୍ ଜୋତା ଆଉ ଗୋଟେ କାନଭାସ୍ ଦିଅ ନାଁ ନାଁ ଚାରିଶହ କୋଡ଼ିଏ ଆପଣ ଆପଣଙ୍କ କଥା ମୋ କଥା ରହୁ ରାଉଣ୍ଡ୍ ଫିଗର୍ ଗୋଟେ କରି ଦିଅନ୍ତୁ ହେଇଯିବ ମୁଁ ଆସିବ ଆପଣ ସେ କଥା ଆଉ ତିନି ଚାରିଟା ନେଇଯିବି ମିଶିକି ହେଇଯିବ ଆପଣ ନାଁ ନାଁ ନାଁ କାଟିବେ କାଇଁକି ଆପଣ ଏଇଥିରୁ କାଟି ଦିଅନ୍ତୁ ଚାରିଶହରେ ହେଇଯିବ ହେବନି ଗୋଟା ଏଇଟା କଥା ଅଛି ନା ଆପଣ ଚାହିଁଲେ ହେଇଯିବ ହଁ ନିହାତି ହେଇପାରିବ ବୋଲି ମୁଁ କହୁଛି ହେଇଯିବ ଏଇଟା ରେଟ୍ ଚାରିଶହ ଟଙ୍କା ହିଁ ହେବ ଏଇଟା ଚାରିଶହ କରନ୍ତୁ ଆଉ ଟିକେ ଛୁଆଙ୍କର ସେହି ଯେଉଁ କାନଭାସ୍ ଦେଖାନ୍ତୁ କେନଭାସଗୁଡ଼ାକ କେତେ ରେଟ୍ ଆସୁଛି ଆପଣଙ୍କର ସାଢ଼େ ତିନିଶହ ଟଙ୍କା ଟି ହଉ ଗୋଟେ ଦିଅନ୍ତୁ କାଢ଼ନ୍ତୁ

ଆଜ୍ଞା ଟିକେ ଦେଖାନ୍ତୁ ହଁ ନାଁ ନାଁ ସିଏ ଆସି ନାହିଁ ଆପଣ ଟିକେ ଦେଖାନ୍ତୁ ଏଇଠି ତ ପାଖରେ ମୁଁ ନହେଲେ ଚେଞ୍ଜ୍ କରିଦେବି ଆସିକି ଆଜ୍ଞା ଆଜ୍ଞା ହଁ ଟିକେ ଦେଖନ୍ତୁ ଆଉ ଗୋଟେ ଦିଅନ୍ତୁ ଭଉଣୀ ପାଇଁ ଏ ହିଲ୍ର ଆଉ କିଛି କଲର୍ ଅଛି କି ଟିକିଏ ଦେଖାନ୍ତୁ ନା ମୁଁ ଯେଉଁଟା ନେଇଛି ଆଉ ଗୋଟେ ଭଉଣୀ ପାଇଁ ନେବାର ଅଛି ତ ଆଜ୍ଞା ଆଜ୍ଞା

ଆଜ୍ଞା ଜିଙ୍କ୍ଟା ଟିକେ ଦେଖାଇଲେ ଏ ଜିଙ୍କ୍ଟା ଟିକେ ଦେଖାନ୍ତୁ ଆଜ୍ଞା ଆଜ୍ଞା ଆଜ୍ଞା ଏଇଟା କାନଭାସ୍ଟା ଆଉ ଚେରି କଲର୍ ସେହି ଯେଉଁ ନହେଲେ ଜିଙ୍କ୍ ଟିକେ ଦେଖାନ୍ତୁ ଦୁଇଟା ଜୋତା ଗୋଟେ ଫାଇନାଲ୍ ହେବ ଆଉ ତିନଟାକୁ ଟୋଟାଲ୍ କେତେ ରେଟ୍ ହେଲା କହି ଦିଅନ୍ତୁ ଆଉ ଟିକିଏ ବ୍ୟସ୍ତ ଅଛି ମାର୍କେଟ୍ ବି ବହୁତ ଭିଡ଼ ନା ଗାଡ଼ି ଚଲାଇକି ଯିବା ପାଇଁ ଅସୁବିଧା ହେବ ଟିକେ ଜଲ୍ଦି ଦିଅନ୍ତୁ ଭାଇ ଆଜ୍ଞା ତ ଆପଣଙ୍କର କେତେ ହେଲା ଚାରିଶହ ଚାରିଶହ ଆଠଶହ ତିନଶହ ଏଗାରଶହ ହଉ ରଖନ୍ତୁ ଏତିକି ପଇସା